ଭାରତରେ ଆମର ପ୍ରିୟ ରାଜ୍ୟ ଓଡ଼ିଶା କାହିଁକିନା ଓଡ଼ିଶାରେ ଆମକୁ ବହୁତ ଭଲ ଲାଗେ ଓଡ଼ିଶାରେ ସବୁ ପ୍ରକାର ଧର୍ମ ମାନେ ବସବାସ କରନ୍ତି ଆଉ ଆମକୁ ଓଡ଼ିଶା ରାଜ୍ୟରେ ଆମକୁ ଯାତ୍ରା କରିବାକୁ ଭଲ ଲାଗେ ଓଡ଼ିଶାରେ ବହୁତ ବହୁତ ଜାଗା ଅଛି ପୁରୀ କୋଣାର୍କ ଚନ୍ଦ୍ରଭାଗା ଏମିତି ସବୁ ବହୁତ ଜାଗା ଅଛନ୍ତି ବହୁତ ଜାଗା ଅଛି ଯେହେତୁ ଓଡ଼ିଶାରେ ମୁଁ ଜନ୍ମ ଓଡ଼ିଶାରେ ସବୁ ଧର୍ମର ଲୋକ ରହୁଛନ୍ତି ଆଉ ଓଡ଼ିଶାରେ ଆମର ଯୋଉ ସବୁ ଅଛି ଆମର ସବୁ ଦେବାଦେବୀ ଅଛନ୍ତି ସବୁ ଭଗବାନ ଅଛନ୍ତି ଆଉ ଆମର ଶିବ ଶଙ୍କର ଆଉ ସବୁ ଏମିତି ଅଛନ୍ତି ଆଉ ଜଗନ୍ନାଥ ଅଛନ୍ତି ଆମର ଓଡ଼ିଶାରେ ଆମର ଯେହେତୁ ଓଡ଼ିଶାର ଜନ୍ମ ଆମେ ଆମକୁ ଓଡ଼ିଶା ବହୁତ ଭଲ ଲାଗେ ଆଉ ଆଉ ଆଉ ଆଉ ଓଡ଼ିଶାରେ ଆଉ ଓଡ଼ିଶାର ସବୁ ମାନେ ଜାତିର ଲୋକ ଆମର ଏଠି ଓଡ଼ିଶାରେ ବାସ କରୁଛନ୍ତି ହିନ୍ଦୁ ମୁସଲିମ୍ ଆଉ ଓଡ଼ିଆ